ସିଙ୍ଗଡ଼ା ଅଛି ବରା ଅଛି ଆଉ ପୁରି ଅଛି କେବେ ଆସିଲ ଦେଖା ଦର୍ଶନ ନାହିଁ ସେମିତି ନା ଜଣେ ଆସିଲ ଆଉ ସବୁ ଭଲ ଅଛ ତ ହଁ ଭଲ ଚାଲିଛି ଦେଖ ସମସ୍ୟା ଆମକୁ ଟିକେ ଇଏ କର ସିୟାଡ଼େ ରହିବା ଆହୁରି ତିମର ସିୟାଡ଼େ ଜାଗା ଫାଗା ଟିକେ ଦେଖ ରହିବା ଚାଲୁଛି ବୋଲି କୁହନ୍ତି ଚାଲିଛି ଇୟାଡ଼େ ଟିକେ ତୁମର ସିୟାଡ଼େ ଚିକେ ଭଲ ହୋଇଥାନ୍ତା କି ଇୟାଡ଼େ ବେପାର ଟିକେ ମାନ୍ଦା ଚାଲିଛି ତ ଇୟାଡ଼େ ଗଲେ ପାଞ୍ଚଟା ଦୋକାନ ଅଛି ତ ସେଇଟା ମୁଁ ବୋଲିକି ସିୟାଡ଼େ ସେଟା ନେଇ ଗଲେ ଭଲ ହେଇଥାନ୍ତା ବୋଲୁଛି ସେଇଟା ଏକା ଜାଗା ଫାଗା ଟିକେ ଇଏ କର ସିୟାଡ଼େ ରହି ଯିବା ସେମିତି ଏକା କରିବା ଜାଗା ପାଖରେ ତ ନେଉଛନ୍ତି ଟିକେ ବୁଝିକି ଇଏ କର ନ ହେଲେ କଣ୍ଟାକ୍ଟ କରିବା ତାଙ୍କେ ଯାଇକି ନ ହେଲେ କଥା ହୋଇ ଯିବା କେଜାଣି ବା ତୁମେ ଯାଇକି ବୁଝ ତାପରେ ଯଦି ଆସିଲା ବେଳକୁ ନ ହେଲେ ଫୋନ୍ କରି ଜଣେଇବ

ମୁର୍ଖ ତମେ ଯୋଉଟା ଖାଇ ପାର ନାଇ ସିଙ୍ଗଡ଼ା ବିକ ପୁରି ବିକ ବରା ବିକ ଆଉ କ'ଣ କୁହ

ତୁମେ ଯାଇ କି ଆସବୁ ତମେ ଯାଇ କି ତୁମେ ଜାଗା ଚେକ୍ କର କେତେ ନେଉଛନ୍ତି ଜାଗା ସେଇ ହିସାବରେ ସେଇ ଜାଗା ହିସାବରେ ଇଏ କଲାପରେ ସିନା ଯାଇଛି କି ଆଧାର କାର୍ଡ୍ କାଢ଼ିଲେ ହେବ ନା କଣ୍ଟାକ୍ଟ କରି ବୁଝ ଜାଗା କେତେ ନେଉଛନ୍ତି ସେ ହିସାବରେ ହଁ ସେମିତି ହେଲେ ଇୟାଡ଼େ ବେପାର ମାନ୍ଦା ଚାଲିଛି ସେଟା ହଁ ହଁ ହଁ ସିଆଡ଼େ ମାନେ ଅଛନ୍ତି ପରା ହଉ ତୁମେ ଯାଇକି ଜାଗା ଇଏ କର ବୋଲେ ଆଉ ହଉ ଠିକ୍ ଅଛି ହେଲେ